ଭଲ ଅଛି କିଏ ଅର୍ପିତା କହୁଛ ହଉ ଭଲ ହେଲା ଆଉ ସମସ୍ତେ ମିଳି ଦେଖା ହେଇଯିବା ଆଉ ବହୁତ ଦିନ ହେଲା ଦେଖା ହେଇନି

ହଉ ହଉ ଆଉ ସାଙ୍ଗମାନେ ସମସ୍ତଙ୍କୁ କହିଦେବା ଯିବେ ହଉ ସୀମାକୁ କହିଦେବା ପୂଜାକୁ କହିବା

ଆଉ ସେମାନେ କେଉଁଠି ଆସିକି ରହିବେ ସିଭିଏମ୍ ସମସ୍ତେ ପଳେଇବା ନା ତମ ହଷ୍ଟେଲକୁ ହଷ୍ଟେଲକୁ ଯିବା ହଁ ହଁ ସମସ୍ତେ ସାଙ୍ଗ ହେଇଯିବା ସେଇଠି ବହୁତ ଦିନ ପରେ ଦେଖା ହେଇଯିବା ଆଉ ଫିଲ୍ମ ଦେଖି ତା'ପରେ ହେଠାରୁ ଗୁପ୍ଚୁପ୍ ଖାଇବା ଚାଟ୍ ଖାଇ ପାଞ୍ଚଟା ପଇଁଚାଳିଶରେ ଯିବା ହଁ ହଁ ନାଇଁ ମୁଁ ଖାଇ ସାରିକି ବସିଥିଲି ଆଉ ତୋ ଫୋନ୍ କଲୁ ପୂଜାକୁ କଲ୍ କରି କହିଦେବି ପୂଜା ଆସିକି ବାଦାମବାଡ଼ିରେ ପହଞ୍ଚିବ ତାକୁ ସେଇଠୁ ପିକ୍ କରିଦେବା ଆଉ ହଁ ହଁ ଘରେ ଭଲ ଅଛନ୍ତି ସିନେମା ଦେଖିବା ଯଦି ଟାଇମ୍ ହେବ କେଉଁଠି ବୁଲି ଆସିବା ବାହାରେ ଆଉ ହଁ ହଁ

ମୁଁ ପିଙ୍କ୍ କଲର ଡ୍ରେସ୍ଟା ପିନ୍ଧି ଦେଇକି ଯିବି ଆଉ ସମସ୍ତଙ୍କୁ କହିଦବ ସମସ୍ତେ ସେମ୍ କଲର ପିନ୍ଧିକି ଯିବେ ମୁଁ ଚୁଡ଼ିଦାର୍ ପିନ୍ଧି ଦେଇକି ଯିବି ହଁ ହଁ ମୁଁ ପୂଜାକୁ ସାଙ୍ଗ ସାଙ୍ଗେ ଫୋନ୍ କରିକି କହିବି